କୃଷି କ୍ଷେତ୍ର ପାଇଁ ସରକାରଙ୍କର ସହଯୋଗ ନିତ୍ୟାନ୍ତ ଆବଶ୍ୟକ କାରଣ ଅଧିକାଂଶ ସମୟରେ କୃଷି କାର୍ଯ୍ୟ କରିଲେ ତ ପ୍ରାକୃତିକ ବିପର୍ଯ୍ୟୟ ଯେମିତିକି ଝଡ଼ ତୋଫାନ ଏବଂ ବନ୍ୟା ଏବଂ ନିଆଁ ଲାଗିଯିବା ଜଙ୍ଗଲରେ ନିଆଁ ଲାଗିଯିବା ଫଳରେ ଏବଂ ବନ୍ୟା ହେଇଯିବା ଫଳରେ ବିଭିନ୍ନ ଫସଲ ନଷ୍ଟ ହୋଇଯାଇଥାଏ ଯାହାଫଳରେ ଚାଷୀମାନଙ୍କୁ ବହୁତ ସଙ୍କଟର ସମ୍ମୁଖୀନ କରିବାକୁ ପଡ଼ୁଥାଏ ଏଥିପାଇଁ କୃଷି କ୍ଷେତ୍ରରେ ସରକାରଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ସରକାର ପିଡ଼ିଆ ପାଣି ଏବଂ ଲୋନ୍ ଦେବା ଦରକାର କାରଣ କୃଷିର ଯଦି କ୍ଷତି ହବ ତା'ହେଲେ ସେମାନେ କୃଷି କ୍ଷେତ୍ରରେ ଯଦି କ୍ଷତି ହେଲା ତା'ହେଲେ କୃଷକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ତେଣୁ କୃଷି କ୍ଷେତ୍ରରେ ଯଦି ଅସୁବିଧା ହେଉ